କୋଡ଼ିଏ ଫେବୃଆରୀ ଦୁଇହଜାର ତେଇଶି ପଚିଶ ମେ ଦୁଇହଜାର କୋଡ଼ିଏ ଛବିଶ ମାର୍ଚ୍ଚ ଦୁଇହଜାର ଏକୋଇଶି ବାର ଏପ୍ରିଲ୍ ଦୁଇହଜାର ବାଇଶି ଛଅ ଅଗଷ୍ଟ ଦୁଇହଜାର ଉଣେଇଶି